ଆମ ପୃଥିବୀରୁ ଗ୍ୟାଲେକ୍ସି ପର୍ଯ୍ୟନ୍ତ ଲୋକମାନେ ଟେଲିସ୍କୋପ୍ରୁ ମାପୁଅଛନ୍ତି କି ସେଇଟା କେତେ ଦୂର ଆଉ କେତେ ପାଖ ଲୋକମାନେ ଏ ପର୍ଯ୍ୟନ୍ତ ଜାଣିନାହାନ୍ତି କି ଗ୍ୟାଲେକ୍ସିରେ କ'ଣ କ'ଣ ଅଛି ଆଉ କ'ଣ କ'ଣ ଥାଇପାରେ ଲୋକମାନେ ଭାବେ କି ସେଇଠି ଆମ ପରି ଲୋକମାନେ ରୁହନ୍ତି ମାତ୍ର ସେଇଟା ଏବେଯାଏଁ ଜଣା ହୋଇନାହିଁକି ଲୋକମାନେ ସତରେ ରୁହନ୍ତି ନା କ'ଣ ଲୋକମାନେ ଭାବନ୍ତି କି ସେହି ଜାଗାରେ ଅଲଗା ଲୋକ ପରି ଆମ ପରି ଲୋକ ରହୁଥିବେ ଯିଏକିି ପୃଥିବୀକୁ ଆକ୍ରମଣ କରିଦେବେ ମାତ୍ର ସେମିତି କିଛି ଏବେ ଯାଏଁକେ ଜଣା ହୋଇନାହିଁ ଆଉ ଆଜିକାଲିର ସାଇଣ୍ଟିଷ୍ଟ୍ମାନେ ସବୁ କିଛି ଜାଣିପାରୁଛନ୍ତି ଯେ ପ୍ରକାର କ'ଣ ଚାଲିଛି ଗ୍ୟାଲେକ୍ସିରେ ଗ୍ୟାଲେକ୍ସି ବହୁତ ଦୂର ବୋଲେ ଆମେ ଜାଣି ଭାବିପାରିବୁନି କି ଯେ କ'ଣ ଅଛି ଗ୍ୟାଲେକ୍ସିରେ ଆଉ କ'ଣ କ'ଣ ଚାଲିଛି ସେଇଠି ଆଜିକାଲିର ସାଇଣ୍ଟିଷ୍ଟ୍ ସବୁକିଛି ଜାଣିପାରୁଛନ୍ତି ଆଉ ଆମକୁ ଜଣାଉଛନ୍ତି ଆଉ ଯେତେ ଦୂର ବି ହେଲେ ଆମର ପୃଥିବୀଟା ଆଗକୁ ବଢ଼ୁଅଛି ଆମ ଦୁନିଆଟା ଆଗକୁ ବଢ଼ୁଅଛି ଆଉ ଯେତେ ବି ଜିନିଷ ଆମେ ଜାଣିବାକୁ ପାରୁଛୁ ଆଉ ଜାଣୁଛୁ ସେଇଟା ବହୁତ ଅଦ୍ଭୁତ ଲୋକମାନେ ବହୁତ ଖୁସି ହେଉଛନ୍ତି ସେହି ଜିନିଷକୁ ଆଉ ଯେମିତିକି ଲୋକମାନେ ଜାଣିକି ସବୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଗ୍ୟାଲେକ୍ସିରେ କ'ଣ କ'ଣ ଅଛି